ହଁ ହ୍ୟାଲୋ ହଁ ହଁ ସେମିତି ଦେହ ହଁ ଅଛି କମଳା ଅଛି ଶହେ ଟଙ୍କା ଆପେଲ୍ ଅଛି ଅଶୀ ଟଙ୍କା ଡାଳିମ୍ବ ଅଛି ଶହେ କୋଡ଼ିଏ ଟଙ୍କା ଆଉ ଏବେ ତ ଅଛି ସେହି ରେଟ୍ ଗୁଡ଼ାକ ଏବେ ତ ରେଟ୍ ହେଉଛି ଖରା ଦିନ ଆସିଲାଣି ଯେ ରେଟ୍ ହେଉଛି ଆଉ ଆଉ ହଁ ହେଲା ମାଲିକ ଯାହା ଆମକୁ କହିଛନ୍ତି ସେହି ହିସବାରେ ଆମେ ବିକିବୁନାଉ ଆମେ ମାଲିକକୁ ହିସାବ ଦବୁ ଆଉ କ'ଣ କରିବୁ ଆଉ କ'ଣ କରିବା ଆଉ ମାଲିକର ହଁ ହଉ ତମେ କିଣିବାକୁ ଆସିଲେ ତାକୁ ଧରିକି ପାଞ୍ଚ କିଲୋ ହିସାବରେ ତମେ ଯାହା ମାଗିବ ମାଲିକ ସେଇ ବିଷୟରେ ହଁ ହଁ ଆଉ କିଲୋ ହିସାବରେ ହେଲେ କିଲୋ ହିସାବରେ ହେଲେ କ'ଣ ସେଇଟା ଯେଉଁ ମନେକର ଡାଳିମ୍ବଟା ଏବେ ଯଦି ଶହେ କୋଡ଼ିଏ ଥିବ ହେଲେ ଶହେ ପକାଇଲେ କୋଡ଼ିଏ ଟଙ୍କାଟା ଆପଣଙ୍କୁ ଟିକେ କମ୍ ରହିବ ଆଉ ଆଁ ଆଁ କମଳାଟା ତ ଶହେ ଶହେ ଟଙ୍କା ଅଛି ଆଉ ସେଇଟା ଅଶିଏ ପକା ହବ ଆଉ ଡାଳିମ୍ବଟା ଶହେ କୋଡ଼ିଏ ଅଛି ସେଇଟା ଶହେ ପକାହବ ଆଉ ନାସପାତିଟା ଅଶି ଟଙ୍କା ଅଛି ସେଇଟା ସତୁରୀ ଟଙ୍କା ପକାଇଦବା ଆଉ ଦଶ ଟଙ୍କା କାଟିବା ଏଇଟା କମ୍ ଅଛି ବୁଝିଲ ଅଙ୍ଗୁର ତ ଶହେ ପରେ ଥିବ ଯେ ଶହେ ପରେ ଯେ ସେଇଟା ଆପଣଙ୍କୁ ଆଉ ଟିକେ କମ ଆସିବ ଶହେ ଟଙ୍କା ଆମେ ଆଣିଛୁ ଶହେ ଟଙ୍କାରେ ଆଉ ସେଇଟା ସେଇଟା ଶହେ ଅଶି ନବେ ଏମିତି ସେ ଭିତରେ ନେବେ ଆଉ ବୁଝିଲେ ହଁ ଆମେ ଏବେ କିଲୋ କିଲୋ ହିସାବରେ ହଁ ନାଇ ନାଇ ଏବେ ଶୁଣ କିଲୋ ହିସାବରେ ତୁମେ ଏବେ ଯାହା ଆମେ ଦଶ କୋଡ଼ିଏ ହିସାବରେ କାଟିବୁ ଚାରି ପାଞ୍ଚ କିଲୋ ହିସାବରେ ତୁମେ ନେଲେ ତାକୁ ଧରିକିରି ଆଉ ଟିକେ କମ୍ ହେବ ଆଉ ବୁଝିଲ ଆଉ ନାଇ ନାଇ ସେ ସିମିତି ନାଇ ଯେ ଆମେ ଠିକ୍ ରେଟ୍ ଦେଲେ ତୁମେ ହେଲେ ସେଇଠି ନେଇକିରି ଠିକ୍ ରେଟ୍ରେ ବିକିବାକୁ ପଡ଼ିବ ନା ନହେଲେ ଆଉ ଆମେ ଇଆଡ଼େ ଆମେ ଇଆଡ଼େ ଠିକ୍ ରେଟ୍ରେ ଦେଇ ନଥିବୁ ହାଇ ଚାର୍ଜ କଲେ ତୁମେ ସେଇଟା ନେଇକି ବିକିବ କେତେକେରେ ସେଥିପାଇଁ ବେଲେ ତାକୁ ଧରିକିରି ଆମେ ଏଇଠୁ ରେଟ୍ ଯାହା ହେଲେ ଆମକୁ ଏବେ ଆମେ ପେଟି ହିସାବରେ ଆମକୁ ଆସୁଛି ସେତିକି ଆଉ ଆଉ ହଉ ରଖିଲି